ହ୍ୟାଲୋ ଓଡ଼ିଆରେ କହିବା କିମ୍ବା ଲେଖିବା ସମୟରେ ଆମକୁ କୌଣସି ଅସୁବିଧା ହୁଏ ନାହିଁ କାରଣ ଆମର ମାତୃଭାଷା ଓଡ଼ିଆ ଛୋଟ ବେଳଠୁ ଆମେ ଓଡ଼ିଆ ଏକ ପଢ଼ିକି ଆସିଛୁ ସେଥିପାଇଁ ଆମକୁ ଓଡ଼ିଆ ପଢ଼ିବା ଏବଂ ଲେଖିବା ପାଇଁ କୌଣସି ଅସୁବିଧା ହୁଏ ନାହିଁ ହଁ ଓଡ଼ିଆରେ ଲେଖିବା କିମ୍ବା ପଢ଼ିବାରେ ଟିକେ କଷ୍ଟ ଲାଗେ ଯେଉଁ ମାନଙ୍କର ମାତୃଭାଷା ଓଡ଼ିଆ ନୁହେଁ ସେମାନେ ବହୁତ କଷ୍ଟରେ ଓଡ଼ିଆ ଲେଖିବା ଓ ପଢ଼ିବା ଚେଷ୍ଟା କରନ୍ତି ସେମାନେ ପଢ଼ନ୍ତି ତାଙ୍କର ବେଳେ ବେଳେ ବହୁତ କଷ୍ଟ ଲାଗେ ବାକି ଆମର ଓଡ଼ିଆ ଭାଷା ମାତୃଭାଷାଟା ଏତେ ଇଜି ପାଠ କି ସମସ୍ତଙ୍କୁ ବୁଝି ହୁଏ ଆହୁରି ବହୁତ ସହଜ ମଧ୍ୟ ଏଇଟା ଭଲସେ ଜାଣି ଦିଅନ୍ତି ତାଙ୍କମାନେ ଏବଂ ଆମକୁ ଗର୍ବ ଯେ ଆମ ମାତୃଭାଷା ଓଡ଼ିଆ ଏବଂ ଆମେ ଏହି ମାତୃ ଓଡ଼ିଆ ଭାଷାରେ ଲେଖିବା କି ପଢ଼ିବା ସମୟରେ କୌଣସି କଷ୍ଟ ହୁଏ ନାହିଁ ଆମର ମାତୃଭାଷା ଓଡ଼ିଆ ଆମେ ଓଡ଼ିଆ ପଢ଼ିବାରେ କୌଣସି ଅସୁବିଧା ହୁଏ ନାହିଁ